ଆମ ଅଞ୍ଚଳ ପାରମ୍ପାରିକ ଖେଳ ଗୁଡ଼ିକ ହେଉଛି କ୍ରିକେଟ ଫୁଟବଲ୍ ଭଲିବଲ ବ୍ୟାଡ଼ମିଟନ ଏପରି ବହୁତ ପ୍ରକାର ଖେଳ ଗୁଡ଼ାକ ଅଛି ଏହା ଏକ ବଡ଼ ବଡ଼ ଗ୍ରାଉଣ୍ଡ ବା ସାଇମାନଙ୍କ ମଧ୍ୟରେ ଥିବା ଛୋଟିଆ ମୋଟିଆ ଜାଗାରେ ଥିଲେ ବି ସେମାନେ ଯେ ଖେଳିବା ଲୋକ ବହୁତ ଖେଳନ୍ତି ତା'ପରେ ଟୁର୍ଣ୍ଣାମେଣ୍ଟ ଗୁଡ଼ାକ ହୋଇଥାଏ ତ ସେଇଟରେ ଭାଗ ନେଇକି ବା ପଇସା ବାନ୍ଧିକି ମ୍ୟାଚ କରିକି ଖେଳିବାକୁ ଯାଇଥାନ୍ତି ତା'ପରେ ସେଠି ବହୁତ ପ୍ରକାର ଖେଳ ଗୁଡ଼ାକ ହୋଇଥାଏ ଫୁଟବଲ୍ କ୍ରିକେଟ ଭଲିବଲ ଟୁର୍ଣ୍ଣାମେଣ୍ଟ ବହୁତ ପ୍ରକାର ହୋଇଥାଏ